ଆମ ଅଞ୍ଚଳରେ ସାଧାରଣତଃ ଭାବରେ କହିବାକୁ ଗଲେ ଅନେକ ଗୁଡ଼ିଏ ମନ୍ଦିର ରହିଛି ମୁଖ୍ୟତଃ ଆମ ଯାଜପୁର ଜିଲ୍ଲାରେ ହେଉଛନ୍ତି ମା' ବିରଜା ମା' ବିରଜା ହେଉଛନ୍ତି ଆମର ପ୍ରତ୍ୟେକ୍ଷ ଦେବୀ ଏବଂ ତାଙ୍କୁ ସମସ୍ତେ ବହୁତ ମାନିଥାନ୍ତି ଏବଂ ତାଙ୍କ ପାଖରେ ଯେକୌଣସି ମାନସିକ କରନ୍ତି ତାହା ଫଳେ ବୋଲି ସମସ୍ତଙ୍କର ବିଶ୍ୱାସ ଓ ଭରଷା ରହିଛି ଏହାକୁ ଛାଡ଼ିଲେ ଆମର ମହାବିନାୟକ ରହିଛି ମହାବିନାୟକରେ ମହାଦେବ ଅଛନ୍ତି ଏବଂ ତାହା ମଧ୍ୟ ଏକ ପାରମ୍ପରିକ କାଳରୁ ରହିଆସିଛି ଏହାପରେ ଆମର ହେଉଛି ଗଡ଼ମଧୁପୁରର ଜଗନ୍ନାଥ ମନ୍ଦିର ସେ ଜଗନ୍ନାଥଙ୍କର ମଧ୍ୟ ବହୁତ ବିଶ୍ୱାସ ଲୋକମାନଙ୍କର ବହୁତ ବିଶ୍ୱାସ ଭରଷା ଅଛି ଜଗନ୍ନାଥଙ୍କ ଉପରେ ଏହାଛଡ଼ା ହେଉଛି ଆମର ରତ୍ନଗିରି ଉଦୟଗିରି ଲଳିତଗିରି ମଧ୍ୟ ଆମ ଯାଜପୁର ଜିଲ୍ଲାରେ ଏମିତି ଅନେକ ଗୁଡ଼ିଏ ମନ୍ଦିର ରହିଅଛି